ହେଲୋ ସାର୍ ସାର୍ ମୋ ପେମେଣ୍ଟ୍ଟା ଅଟକି ଯାଇଛି ମୁଁ ତ ସାର୍ ଗୋଟେ ପ୍ଲେଟ୍ ବିରିୟାନୀ ଅର୍ଡ଼ର୍ କରିଦେଇଛି ତା'ପରେ ମତେ ପେମେଣ୍ଟ୍ଟା ଅଟକି ଯାଇଥିବା ହେତୁ ମୋତେ ଏପଟୁ ବି ତାମାନେ ହାତରୁ ବି ପଇସା ଦେବାପାଇଁ ପଡ଼ିବ ଓ ଆହୁରି ସେପଟୁ ମଧ୍ୟ ପଇସା କଟିଯିବ ହେଲେ ଆପଣ ଟିକେ ଦେଖିକି କୁହନ୍ତୁ ଯେ ମୋ ପେମେଣ୍ଟ୍ଟା କାହିଁକି ଅଟକି ଯାଇଛି ନହେଲେ ତ ମୁଁ ସାର୍ ଲସ୍ରେ ପଡ଼ିଯିବି ଆଉ ଏଥିପାଇଁ ୟାଡ଼ୁ ବି ହାତରୁ ବି ପଇସା ଯିବ ଆଉ ସେପଟରୁ ବି କଟିଯିବ ସାର୍ ଆପଣ ଟିକେ ନିହାତି ଦେଖିଦିଅନ୍ତୁ ଯେ କ'ଣ ହୋଇଛି କେଉଁଥିପାଇଁ ମୋର ପେମେଣ୍ଟ୍ଟି ଅଟକି ଯାଇଛି ଏହା ସାର୍ ଟିକେ ଜଲଦି ବ୍ୟବସ୍ଥା କରିଦେଲେ ମୁଁ ଆପଣଙ୍କ ଠାରେ ଉପକୃତ ହେବି ଆଜ୍ଞା ନମସ୍କାର